ମୋ' ବଗିଚାର ରକ୍ଷଣା ବେକ୍ଷଣ କଲା ସମୟରେ ବହୁତ ପ୍ରକାର ସମସ୍ୟା ଘଟିଥାଏ ସେଥିରେ ବର୍ଷା ଦିନ ବିଶେଷତଃ ପାଣି ଦେଲା ସମୟରେ ମଶା ମଶା ଏପରି ହୁଅନ୍ତି ଯେ ଗୋଡ଼ ହାତ ସବୁ କାମୁଡ଼ିକି ଫୁଲେଇ ଦିଅନ୍ତି ଆଉ ଶୀତ ଦିନେ ସେ'ଠି ଗୋଟେ ପୋକ ବାହାରେ ସେ ତା' ନାଁ ହେଉଛି ସଁବାଳୁଆ ସେ ପୋକ ନାଁ ହେଉଛି ସଁବାଳୁଆ ସେ'ଟା ଗୋଡ଼ରେ ଲାଗିଲେ କିମ୍ବା ହାତରେ ଲାଗିଲେ ସେଇଟା କୁଣ୍ଡେଇ ହୁଏ କୁଣ୍ଡେଇ ହୋଇକରି ଫୁଲି ଯାଏ ଏମିତି ତା'ପରେ ଭଟା ଖୋଷା କଲା ସମୟରେ ସେ ଭିତରୁ ଗୋଟିଏ କେଞ୍ଚୁଆ ଗୋଟିଏ ବାହାରେ ସିଏ ତ ଅବଶ୍ୟ କୌଣସି ପ୍ରକାର କ୍ଷତି କରେ ନାହିଁ କିନ୍ତୁ ଦେଖିବା ପାଇଁ ଟିକିଏ ଖରାପ ଲାଗେ ତା'କୁ ଏମିତିକି ଅନେକ ଗୁଡ଼ିଏ ସମସ୍ୟା ଗୁଡ଼ାକ ଘଟିଛି ଆଉ